ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଆମ ଆଖ ପାଖରେ ଥିବା ବିଶ୍ୱ ସହିତ ଆମର ବାର୍ତ୍ତାଲାପ କରିବାର ଶୈଳୀକୁ ଅନେକ ପ୍ରକାର ପରିବର୍ତ୍ତନ କରିଛି ଯଥା ଏକ ସୋସିଆଲ ମିଡ଼ିଆ ଲୋକମାନଙ୍କୁ ନିକଟବର୍ତ୍ତୀ ହେବାରେ ସାହାଯ୍ୟ କରୁଛି ଏବଂ ଅନେକ ସାହାଯ୍ୟ ମଧ୍ୟ ହଉଛି ଯଥା କୌଣସି ବ୍ୟକ୍ତି ଅନ୍ୟ ଏକ କୌଣସି ବ୍ୟକ୍ତିଙ୍କ ଠାରୁ ନିଜ ଦୈନନ୍ଦୀନ ଜୀବନରେ ମିଶିବା ପାଇଁ ଚାହୁଁଥିଲେ ସେମାନେ ମିଶିପାରନ୍ତି ନାହିଁ କାରଣ ସେମାନେ ଦୂର ସ୍ଥାନରେ ରୁହନ୍ତି ଦୁଇଜଣଙ୍କ ମଧ୍ୟରେ ଯଦି ମିଶିପାରନ୍ତି ନାହିଁ ତାହାଲେ ସୋସିଆଲ୍ ମିଡ଼ିଆ ଜରିଆରେ ସେମାନେ ନିଜ ଦୈନନ୍ଦୀନ ଜୀବନର କଥାବାର୍ତ୍ତାକୁ ସେମାନେ ଠିକ୍ ଭାବରେ ରଖିପାରିଥାନ୍ତି ଏବଂ ସୋସିଆଲ୍ ମିଡ଼ିଆ ଜରିଆରୁ ସେମାନେ ଠିକ୍ ଭାବରେ କଥାବାର୍ତ୍ତା ହୋଇପାରନ୍ତି ଯାହାକି ସେମାନଙ୍କୁ ଦୈନନ୍ଦୀନ ଜୀବନରେ ମିଶିବାପାଇଁ ପଡ଼ିନଥାଏ ଏବଂ ଏହିପରି ଅନେକ ମଧ୍ୟ ସାହାଯ୍ୟ ଆସୁଛି ସୋସିଆଲ୍ ମିଡ଼ିଆର କିଛି ନକରାତ୍ମକ ପରିମାଣ ମଧ୍ୟ ରହୁଛି ଯଥା ଅନେକ ସମୟରେ ଆଜିକା ଯୁବା ପିଢ଼ି ସୋସିଆଲ୍ ମିଡ଼ିଆରେ ଅନେକ ସମୟ ବିତାଉଛନ୍ତି ଯାହାଫଳରେ ବେକାରୀର ସମସ୍ୟା ମଧ୍ୟ ଆସୁଛି ଏବଂ ସେମାନେ ଏହାକୁ ଠିକ୍ ଭାବରେ ଦେଖିବା ଦରକାର କାରଣ ସେମାନେ ଯଦି ବେକାରୀ ସମସ୍ୟା ବଢ଼ିଯାଏ ତାହା ହେଲେ ଅନେକ ପ୍ରକାରର ଅନେକ କ୍ଷତି ମଧ୍ୟ ହୋଇଥାଏ